ଆମେ ଆମ ଘରକୁ ଅତିଥି ବା ଯେ କୌଣସି କୁଣିଆ ଜଣେ ଆସିଲେ ଆମେ ତାଙ୍କୁ ବହୁତ ସମ୍ମାନ ଦେଉ ଆଗ ପାଣି ଗ୍ଲାସ୍ଟେ ଦେଉ ଗୋଡ଼ ଧୋଇ ସାରିଲା ପରେ ପାଣି ଗ୍ଲାସ୍ଟେ ଦେଲେ ଧୁଆଧୋଇ ହୋଇ ସେ ବସନ୍ତି ତାପରେ ତାଙ୍କୁ ଆମେ ସମ୍ମାନର ସମ୍ମାନର ସହିତ ତାଙ୍କୁ ଜଳଖିଆ ଟିକେ ଯାଚୁ କିନ୍ତୁ ସିଏ ଯାହା କିଛି ଟିକେ ଖାଇ ଘରେ ରୋଷେଇ ଜିନିଷ ମୋ ପସନ୍ଦର ଜିନିଷ ତାଙ୍କୁ ଭାତ ଡାଲମା ଟିକିଏ ଆଗ ହେବ ଭଜା ଟିକିଏ କରା ହେବ ଚିକେନ ଟିକିଏ ଆଉ କିଛି ଛତୁ ବା ପନିର ଟିକେ କରିକରି ତାଙ୍କୁ ଦିଆ ଦେଇ କରିକି ତାଙ୍କୁ ସେ ଖାଇଲେ ମୋତେ ବହୁତ ପସନ୍ଦ ଲାଗେ ଆଉ କିନ୍ତୁ ମୋତେ ଭଲ ଲାଗେ ଏମିତି କରି ତାଙ୍କୁ ସମ୍ମାନ ଦେଉ